ମୁଁ ଅକ୍ଷୟ ମହାନ୍ତିଙ୍କର ଲାଇଭ୍ ଶୁଣିଛି ଯଦିବା ସେ ଆଜି ଏ ସମାଜରେ ନାହାନ୍ତି କିନ୍ତୁ ତାଙ୍କର ଗୀତ ଅତ୍ୟନ୍ତ ଭିନ୍ନ ଧରଣର ହୃଦୟସ୍ପର୍ଶୀ ଏବଂ ସମାଜର ଚିରଚରିତ ପନ୍ଥାକୁ ନେଇକରି ତାଙ୍କର ଗୀତଗୁଡ଼ିକ ଅତି ସୁନ୍ଦର ସେ ଯେହେତୁ ସମାଜର ଚିରାଚରିତ ପନ୍ଥାକୁ ନେଇ ଏବଂ ସମାଜର ଅବସ୍ଥିତିକୁ ନେଇ ଯେଉଁ ଗୀତଗୁଡ଼ିକ ଗାଆନ୍ତି ଅତି ଉନ୍ନତମାନର ଏବଂ ଶୁଣିବାକୁ ମଧ୍ୟ ବହୁତ ଭଲ ଲାଗେ ତାଙ୍କ ଗୀତରେ ରହିଛି ମଧ୍ୟ ବହୁତ ମାଧୁର୍ଯ୍ୟ ଯେଉଁ ମାଧୁର୍ଯ୍ୟ କି ବର୍ତ୍ତମାନର ଗୀତିକାରମାନଙ୍କ ପାଖରେ ମିଳେ ନାହିଁ ଅତି ସୁନ୍ଦର ଏବଂ ମନୋରମ ଗୀତ ସେ ଗାଆନ୍ତି